ମୁଁ ଆପଣଙ୍କୁ କହୁଥିଲି ରାତି ସାତଟାରେ ମୋର ଖାଇବା ଜିନିଷ ଆଣିବାକୁ କହିଥିଲେ ଆପଣ ଏବେ ପର୍ଯ୍ୟନ୍ତ ଆଣିନାହାନ୍ତି କ'ଣ ଅସୁବିଧା ହୋଇଛି କି ରାସ୍ତାରେ ଜଲ୍ଦି ମୋର ଖାଇବା ଆଣି ଦିଅନ୍ତୁ ଆମ ଘରକୁ ଏଠିକି ଆସିଛନ୍ତି ସେମାନଙ୍କ ପାଇଁ ମୁଁ ଏ ଏହି ଖାଇବାକୁ ଖାଇବା ମାଗିଥିଲି ଜଲ୍ଦି ଆଣି ଦିଅନ୍ତୁ ସେମାନେ ଏବେ ଖାଇବା ପାଇଁ କହୁଛନ୍ତି